ଆପଣ ମିଡ଼୍ ନାଇଟ୍ର ମିଡ଼୍ ନାଇଟ୍ ରେଷ୍ଟୁରାନ୍ଟ୍ରୁ କହୁଥିଲେ କି ହଁ ମୋତେ ଆକ୍ଚୁଆଲି ଗୋଟେ ଭେଜ୍ ବିରିୟାନୀ ଦରକାର ଆଉ ତା ସାଙ୍ଗେ ଗୋଟେ ମୋତେ ମାନେ ପନିର୍ ଚିଲି ଚିକେନ୍ ଆଉ ଗୋଟେ ମଞ୍ଚୁରିୟାନ୍ ବି ଦେବେ ହାଫ୍ ଆଉ ଆପଣଙ୍କ ଯେଉଁ ସ୍ପେଶାଲ୍ ରାଇତା ଅଛି ରାଇତା ବି ଦେଇଥିବେ ଆଉ କାଣା କି ଆପଣ ପାପଡ଼୍ ଦେଇଥିବ ଚିପ୍ସ ବି ଦେଇଥିବେ ତା ସାଙ୍ଗେ ସାଙ୍ଗେ ମତେ ଲେଗ୍ ପିସ୍ ଗୋଟେ ଫ୍ରାଏ ଦେଇଥିବେ ଆଉ ପନିର୍ ଟିକ୍କା ବି ଦେଇଥିବେ ଆଉ ଯଦି ଆଇସ୍କ୍ରିମ୍ କିଛି ବି ଯଦି ଅଛି ତ ଆଇସ୍କ୍ରିମ୍ ଆଇଟମ୍ ଭିତରେ ଆମକୁ ଦେଇଥିବେ ଆମର ଅମୂଲ୍ର ଦେବେ କୋନ୍ କୋନ୍ ବାଲା ଦେବେ ଅମୁଲ୍ର କୋନ୍ ବାଲା ଦେବେ ଆଉ ଗୋଟେ ବଟର୍ ବଟର୍ଟେ ଦେବେ ବଟର୍ ବାଲା ଆମର ଆଇସ୍କ୍ରିମ୍ଟେ ଦେବେ